ଟିଭି ଆଉ ଟେକ୍ନୋଲୋଜିର ବ୍ୟବହାର କରିକିରି ପିଲାମାନେ ଆଜିକାଲି ଖେଲ୍ବାରଟା ବନ୍ଦ କରିଦେଲେନ ବୁଲ୍ବାରଟା ବନ୍ଦ କରିଦେଲେନ ଲୋକଙ୍କ ସାଙ୍ଗେ ମିଶ୍ବାରଟା ବନ୍ଦ କରିଦେଲେନ ଆଉ ବହୁତ କ୍ଷେତ୍ରରେ ଦେଖାଯାଉଚେ ଯେ ସେମାନଙ୍କର ମାନ ସ୍ନାୟୁବିକ ଦୁର୍ବଳତା ଶାରୀରିକ ଦୁର୍ବଳତା ସବୁ ବିଭିନ୍ନ ପ୍ରକାରର ରୋଗମାନେ ତାଙ୍କୁ ଧରୁଛି ମୋବାଇଲ ଆର୍ ଟିଭ ଟିଭି ତକ୍ ତ ଠିକ୍ ଥିଲା ବାକି ମୋବାଇଲ ଆସିଲା ଦିନୁ ପିଲାମାନେ ଆଉ ଖେଲକୁଦ ବନ୍ଦ କରିଦେଲେନ ଯେନିଥିର୍ ଲାଗି ସେମାନେ ସେମାନଙ୍କର ଶରୀର ଦୁର୍ବଳ ହେଇଯାଉଚେ